ଆଜ୍ଞା ହଁ ମ୍ୟାମ୍ ମୁଁ ଯାଇପାରିବି ହଁ କେନ୍ଦ୍ରାପଡ଼ା କେଉଁଠିକି ଯିବେ ନାଁ କେନ୍ଦ୍ରାପଡ଼ା ଯିବେ ଖାଲି କେଉଁଠି ମାନେ କେଉଁଠି ଯିବା ବଜିରାରୁ ଲୋକେସନ୍ ଦେଉଛି ଆମର ଏଇ ବଜିରାରୁ ସେଟିଙ୍ଗ୍ ବାହାରିବ ମାଳିବସା ମାଲିବସା ଯାଙ୍କେ ଯିବ ହେଲା ମାଳିବସାରୁ ସେଠି ରୋଡ଼ ଏମତି ପଡ଼ିବ ଗଣ୍ଡାଖିଆକୁ ଯିବା ପାଇଁ ବାମ ପଟରେ ଦେଇକରି ଯିବ ଗଣ୍ଡାଖିଆଟା ଆମ ସେ ଗୋଟେ ରୋଡ଼ରେ ଦେଇକି ଯାଇକରି ଆମେ ବଳଦେବ ଠାକୁର କତିରେ କେନ୍ଦ୍ରାପଡ଼ା ସା ସେ ପୋଲ ପାଖରୁ ସେଉଠୁ ଜଷ୍ଟ ବାମ ପଟେ ରୋଡ଼୍ ପଡ଼ିବ ଟର୍ଣ୍ଣିଙ୍ଗ ପାଖରେ ପୋଲ ଉପରୁକୁ ଉଠି ଯାଇକରି ତ ସେଇ ବାଟରେ ଆମେ ବଳଦେବ ଠାକୁର କତିକି ଯିବା କେତେବେଳେ କ'ଣ ଯିବେ ମ୍ୟାମ୍ ରେଞ୍ଜ ମ୍ୟାମ୍ ଆମର ମାନେ ଜରିଆରୁ କେନ୍ଦ୍ରାପଡ଼ା ବଳ ଦେଇ ଠାକୁର ନେଉଛୁ ପାଞ୍ଚଶହ ଟଙ୍କା

କ'ଣ କେତେ କହୁ ନାହାନ୍ତି

ଆଜ୍ଞା ସାର୍ ଫେମସ୍ ରଥଯାତ୍ରା

ଖାଇବା ପିଇବାରେ ତ ଆମର କେନ୍ଦ୍ରାପଡ଼ାରେ ରସାବଳି ଫେମସ୍ ପୋଟଳ ପିଠା ଆଉ ସେଠି ବି ବହୁତ ସାରା ବି ଦୋକାନ ଅଛି ଯେଉଁଟା କି ତମକୁ ଆପଣଙ୍କୁ ରୋଷେଇ ମାନେ ଖାଇବା ପିଇବାରେ ଅସୁବିଧା ବି କିଛି ହବନି କିଣା କିଣା ବି ଅସୁବିଧା କିଛି ବି ହେବନି ଆରାମ ସେ ବୁଲିବାଲିକି କିଣା କିଣି କରି ଆସି ପାରିବେ ଆଜ୍ଞା କିଛି ଅସୁବିଧା ନାହିଁ ରହିପାରିବେ ସୁବିଧା ହଁ ଅଛି ଆଜ୍ଞା ଆଜ୍ଞା ଅଛି ସୁବିଧା ସବୁ ଆଜ୍ଞା ମ୍ୟାମ୍ ଆଜ୍ଞା ମ୍ୟାମ୍ ମୁଁ ଲୋକେସନ୍ ସେଣ୍ଡ କରିଦେବି ଆପଣ କେଉଁ ଟାଇମ୍ରେ କ'ଣ ଯିବେ କେତେବେଳେ ଯିବେ କ'ଣ କରିବେ ଆମକୁ ଟିକେ କଣ୍ଟା କରି କହିଦେବେ କାହିଁକି ନାଁ ସେଇ ଅନୁସାରେ ଆମେ ଭଡ଼ା ରଖିବୁ ନାଁ ଚାରି ଘଣ୍ଟା ପାଇଁ ଆମେ ତ ପାଞ୍ଚଶହ ଟଙ୍କା କହିଥିଲୁ ଘଣ୍ଟାଏ ପାଇଁ ଚାରି ଘଣ୍ଟାକୁ କହୁଛ ଆମେ ହଜାରେ ଟଙ୍କା କହୁଛୁ କ'ଣ କରିବା ଆଉ କେତେ କ'ଣ ଆପଣ କହୁନାହାନ୍ତି ସେଇ ଅନୁସାରେ ଆମକୁ ଯଦି ପୋଷାଇବ ଆମେ କହିବୁ ନହେଲେ କାଟିବୁ କ'ଣ କରିବୁ ହଜାରେ ଟଙ୍କା ଛଅ ଶହ ଟଙ୍କା ମ୍ୟାମ୍ କେମିତି ଚାରି ଘଣ୍ଟା ରହିବ ଆମେ ସେଇଠି ରହିବୁ ଆମେ ପୁଣି ଆମେ ବି ପୁଣି କିଛି ତା ଦେହରେ କିଛି ପ୍ରଫିଟ୍ ପାଇବୁ ତା ଦେହରେ ଆମ ମାଲିକ ବି କିଛି ନେବ ତ ସେଇ ଅନୁସାରେ ଆମେ ଛଅଶହ ଟଙ୍କା ନାଁ ଆଠ ଶହ ଟଙ୍କା ଆପଣଙ୍କ କଥା ହେଲା ଆଠ ଶହ ଟଙ୍କା ଇଏ କର ଆଉ ଆଜ୍ଞା ଆଜ୍ଞା ମ୍ୟାମ୍ ଆଜ୍ଞା ମ୍ୟାମ୍